ଗୋଟିଏ ପର୍ଯ୍ୟଟକଙ୍କ ସହିତ ମୋର ଦେଖା ହେଇଥିଲା ଯେଉଁଟାକି ଆମ ଆମ ସହର ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରରେ ଦେଖା ହେଇଥିଲା ସେ ଆସିଥିଲେ ବୁଲିବାକୁ ଆସିଥିଲେ ଜଣେ ପର୍ଯ୍ୟଟକ ଥିଲେ ମୁଁ ଆମ ପାଖାପାଖି ଅଞ୍ଚଳ ଥିବା ପର୍ଯ୍ୟଟନସ୍ଥଳୀ ବରେଇ ପାଣି ବରେଇ ପାଣି ଆଉ ଲୁଲୁଙ୍ଗ ଏ ବିଷୟକୁ ନେଇ ସେ ଆସିଥିଲେ ବୁଲିବାକୁ ତ ସେ ବିଷୟରେ ମୁଁ ତାଙ୍କୁ ବହୁତ ସାହାଯ୍ୟ କଲି ସେ ମୋତେ ପଚାରିଲେ ସେ ମୋଠୁ ସାହାଯ୍ୟ ନେଲେ ରହିବା ଖାଇବା ଆଉ କେମିତି କେମିତି ସେଇଠି ଭିଜିଟିଙ୍ଗ କରିବା ଏସବୁକୁ ନେଇକି ବହୁତ କିଛି ଚର୍ଚ୍ଚା କଲେ ଆଇ ମିନ ମୁଁ ଚର୍ଚ୍ଚା କଲି ଏବଂ ସେ ବି ମୋତେ ତାଙ୍କ ସେ ବି ଯେଉଁଠୁ ଆସିଥିଲେ ଆଉଟ୍ ଅଫ୍ କଣ୍ଟ୍ରିରୁ ଆସିଥିଲେ ତାଙ୍କ କଣ୍ଟ୍ରି ବିଷୟରେ ବହୁତ କଲଚର୍ ମୋତେ କହିଲେ ଦୁବାଇରୁ ଆସିଥିଲେ ସେ ଇଂଲିଶରେ କଥା ହଉଥିଲେ ଆଉ ମୁଁ ବି ତାଙ୍କୁ ଇଂଲିଶରେ ଯାହା ପାରୁଥିଲି ମୁଁ ବି ଇଂଲିଶରେ ଟିକିଏ କହୁଥିଲି ବାସ୍ ଆମ ଦୁଇ ଜଣଙ୍କର ଏତିକି ଅନୁଭୂତି ଥିଲା